ଆମ ଏରିଆରେ ଧାନ ଚାଷ ହୋଇଥାଏ ଆଖୁ ଚାଷ ଗହମ ମାଣ୍ଡିଆ ଭଲ ଆପଲ୍ କଦଲୀ ନଡ଼ିଆ ଆମ୍ବ ଲିଚୁ ବାଇଗଣ ଏଇଟା ସବୁ ଚାଷ ହୋଇଥାଏ